ଆମେ ଆମର ନିକଟବର୍ତ୍ତୀ ଗାଁ କିମ୍ବା ସହରକୁ ବହୁତ ଥର ଯାତାୟତ କରୁଥାଉ ମାସକୁ ପନ୍ଦର କୋଡ଼ିଏଥର ଆମେ ସେଠାକୁ ଯାଉ କାରଣ ଆମେ ଛୋଟ ଛୋଟ ପିଲାମାନଙ୍କୁ ପାଠ ପଢ଼ଉଛୁ ଯେହେତୁ ଆମେ ପାଠ ପଢ଼ଉଛୁ ତ ଆମେ ତାଙ୍କର ପରିବାର ସହିତ ମିଶୁ ଏବଂ ତାଙ୍କର ପରିବାରରେ କେମିତି ତାଙ୍କ ପାଠ ପଢ଼ଉଛନ୍ତି ସେ ବିଷୟରେ ଜ୍ଞାନ ଆହରଣ ଏବଂ ତଥ୍ୟ ଆହରଣ ପାଇଁ ମଧ୍ୟ ଯାଉ ତାଙ୍କର ତଥ୍ୟକୁ କଲେକ୍ଟ କରି ଆମେ ଆମର ପିଲାର ଆଉ କିପରି ଉନ୍ନତି କରାଯିବ ତାହା ସବୁ ତାହା ସବୁ ବୁଝିଥାଉ ଜାଣିପାରୁ ଏବଂ ଆମେ ଆମର ପାଖର୍ ଗାଁ'ରେ ଆମ ସାଙ୍ଗମାନେ ବି ରୁହନ୍ତି ତ ଆମର ରିଲେଟିଭ୍ସ୍ ମାନେ ବି ରୁହନ୍ତି ତ ସେ ହିସାବରୁ ମଧ୍ୟ ଆମେ ଆମର ପାଖ ଗାଁ'କୁ ଯାଇଥାଉ ଯେଉଁଠି ଆମ ଆମର କିଛି ବନ୍ଧୁ କିମ୍ବା ଆମ ରିଲେଟିଭସ୍ଙ୍କ କିଛି ଯଦି ବାହାଘରପତ୍ର ହୁଏ ତେଣୁକରି ବି ଆମେ ଯାଇଥାଉ ଏବଂ ତାଙ୍କ ସହିତ ମିଶିବାକୁ ମଧ୍ୟ ଯାଇଥାଉ